ବର୍ତ୍ତମାନ ଭାରତରେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଚାଲିଛି ସେ ରାଜ୍ୟ ଗୁଡ଼ିକ ଭିତରେ ଛତିଶଗଡ଼ ମଧ୍ୟପ୍ରଦେଶ ରାଜସ୍ଥାନ ନାଗାଲାଣ୍ଡ ମୁଖ୍ୟତ ରହିଛି ଏବଂ ଏଇ ଯେଉଁ ନିର୍ବାଚନ ଚାଲିଛି ଏହା ଦେଶର ଆଗାମୀ ଦୁଇହଜାର ଚବିଶ ନିର୍ବାଚନ ପାଇଁ ଏକ ସେମି ପରୀକ୍ଷା କହିଲେ ଅତ୍ୟୁକ୍ତି ହେବ ନାହିଁ କାରଣ ଏଇ ଯେଉଁ ତିନିଟା ମୁଖ୍ୟ ରାଜ୍ୟରେ ରାଜସ୍ଥାନ ମଧ୍ୟପ୍ରଦେଶ ଆଉ ଛତିଶଗଡ଼ରେ ମୁଖ୍ୟତଃ ଜାତୀୟଦଳ ମଧ୍ୟରେ ପ୍ରବଳ ସଂଘର୍ଷ ଜାରି ରହିଛି ଏବଂ ହଁ ତେଲେଙ୍ଗାନା ଆଉ ନାଗାଲାଣ୍ଡରେ ମଧ୍ୟ ନିର୍ବାଚନ ଚାଲିଛି ଏଠାରେ ଯେଉଁ ଯେଉଁ ଦଳ ଏଠାରେ କ୍ଷମତା ହାସଲ କରିବ ସେଇ ଦଳ ଆଗାମୀ ନିର୍ବାଚନରେ ଅଧିକ ଗୁରୁତ୍ୱ ବହନ କରିବ କାରଣ ଏବେ ଯଦି ଦେଖିବା ରାଜସ୍ଥାନର ନିର୍ବାଚନରେ ପ୍ରତି ପାଞ୍ଚବର୍ଷରେ ପରିବର୍ତ୍ତନ ହୁଏ କିନ୍ତୁ ଏବେ ଯାହା ଦେଖାଯାଉଛି ରାଜସ୍ଥାନରେ ଯେଉଁ କଂଗ୍ରେସ ସରକାର ରହିଛି ସେ ଆଗାମୀ ଇଲେକସନ୍ରେ ମଧ୍ୟ ରହିବାର ସମ୍ଭାବନା ବେଶୀ ମନେ କରାଯାଉଛି ଆଉ ଛତିଶଗଡ଼ ଆଉ ମଧ୍ୟପ୍ରଦେଶରେ ମଧ୍ୟ ଭାରତୀୟ ଜନତା ପାର୍ଟିର ଅବସ୍ଥା ଖରାପ ହୋଇଯାଇଛି ଏବଂ କଂଗ୍ରେସ ଏଠାରେ ବହୁତ ଉତ୍ଥାନ କରିଛି ତେଣୁ ଆଜିକା ରାଜନୈତିକ କାର୍ଯ୍ୟକ୍ରମରେ ଆମେ ଯଦି ଦେଖିବା କଂଗ୍ରେସ ତରଫରୁ ବହୁତ କାର୍ଯ୍ୟକ୍ରମ କରାଯାଉଛି ଏବଂ ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନାମାନ ତାଙ୍କ ପାଖରେ ଉପସ୍ଥାପିତ କରାଯାଇଛି ଯାହାଫଳରେ ଲୋକମାନେ କଂଗ୍ରେସ ଦଳକୁ ଅଧିକ ଧାଉଁଛନ୍ତି କିନ୍ତୁ ବିଜେପିର ଯେଉଁ ନିୟମ ରହିଛି ଅର୍ଥନୈତିକ ନିୟମ ସେ ଅର୍ଥନୈତିକ ନିୟମ ପ୍ରତି ଲୋକମାନେ ବିତୃଷ୍ଣ ହୋଇଗଲେଣି ଆଉ ଲୋକମାନେ ବି ଜେ ପି ସରକାର ଉପରେ ଭରସା କରିପାରୁନାହାଁନ୍ତି କାରଣ ଲୋକଙ୍କର ରୋଜଗାର କମିଯାଇଚି ଲୋକଙ୍କ ପାଖରେ ବର୍ତ୍ତମାନ କାମର ଅଭାବ ଦେଖାଯାଇଛି ବେକାରୀ ସମସ୍ୟା ବଢ଼ିଛି ବିଭନ୍ନ ଦରଦାମ ମଧ୍ୟ ବଢ଼ିଯାଇଛି ଯାହାକୁ ସରକାରଙ୍କ ପକ୍ଷେ କଣ୍ଟ୍ରୋଲ୍ କରିବା ଅସମ୍ଭବ ହୋଇଯାଇଛି